ଆଇନଗତ ଦସ୍ତାବିଜ୍ ସୃଷ୍ଟି କରିବା ବହୁତ କଷ୍ଟଦାୟକ ଏବଂ ମୁଁ ଥରେ ଥରେ ଗୋଟେ ସାର୍ଟିଫିକେଟ୍ ପାଇଁ କୋର୍ଟ୍ ଯାଇଥିଲି ସେଇଠି ବହୁତ ଟଙ୍କା ଖର୍ଚ୍ଚ କଲି କିନ୍ତୁ ମୋର ତ ସାର୍ଟିଫିକେଟ୍ ମିଳିଲା ନାହିଁ ଏବଂ ମୁଁ ମୋ ମତେ ଖାଲି କୁହାଗଲା ଯେ ଏଁ ଆଜି ଆସନ୍ତୁ କାଲି ଆସନ୍ତୁ ଏମିତି ଦୁଇବର୍ଷ ହେଇଗଲା କିନ୍ତୁ ମୋତେ ମିଳିଲା ନାହିଁ ଏହା ସତରେ ଏକ କଷ୍ଟକର ଆଇନଗତ ଦସ୍ତାବିଜ୍ ଏକ କଷ୍ଟକର ମୁଁ ଏହା ଜାଣିଲି ଯେ ଯେଉଁ କୁହନ୍ତି ଜାଣିଲି ଯେ ସତରେ ଅଇନି ସରକାରଙ୍କୁ ଏ ବିଷୟରେ ମଧ୍ୟ କୁହାଯାଇଥିଲା ଏବଂ ସରକାର ମଧ୍ୟ ଆକୁ ଆଉ ନେଲେ ନାହିଁ ପଦକ୍ଷେପ କିଛି କହିଲେ ନାହିଁ କି କହିଲେ ନାହିଁ ଏବଂ କୋର୍ଟ୍ କୋର୍ଟ୍ ବହୁତ ଲକ୍ଷେ ଦୁଇଲକ୍ଷ ଖର୍ଚ୍ଚ କରି ମଧ୍ୟ ମତେ କିଛି ମିଳିଲା ନାହିଁ ମତେ ଖାଲି ତାରିଖ ଘୁଞ୍ଚେ ତାରିଖ ଖାଲି ଘୁଞ୍ଚାଗଲା ମତେ କିଛି ମିଳିଲା ନାହିଁ ସତରେ ଆଇନଗତ ଦସ୍ତାବିଜ୍ ସୃଷ୍ଟି କରିବା ଏକ ବହୁତ କଷ୍ଟକର